ଓଡ଼ିଶାର ପ୍ରମୁଖ ଗବେଷଣା କିମ୍ବା ସମ୍ପାଦ ପ୍ରଚାରରେ କାର୍ଯ୍ୟଗୁଡ଼ିକ ହେଉଛି ବିଭିନ୍ନପ୍ରକାର ଓ ୟୁ ଏ ଟି ଇଣ୍ଡିଆନ୍ ଇଷ୍ଟିଚ୍ୟୁଟ୍ ଅଫ୍ ଆୱାର୍ଡ଼୍ ମୋନେଜ୍ମେଣ୍ଟ୍ ତା ହେଉଛି କୃଷିର ବିଭିନ୍ନ ଲକ୍ଷ୍ୟ ରହିଛି ଏକାଡ଼େମି କେନ୍ଦ୍ରୀୟ ଉଦ୍ୟମ କୃଷି ପରୀକ୍ଷଣ ଟେଷ୍ଟ୍ ୟୁନିଟ୍ ଏ ଗୁଡ଼ିକ ହେଉଛି କୃଷିର ଉନ୍ନତି କରିବା ପାଇଁ ଆମକୁ କୃଷିକ ବିଭିନ୍ନପ୍ରକାର ଜିନିଷ ଦେବା ଦରକାର କାରଣ ଏହି ଯାନ୍ତ୍ରିକ ଯାନ୍ତ୍ରିକ ଉଦ୍ୟୋଗ ଦ୍ୱାରା ଆମେ ସମସ୍ତେ ଗୋଟିଏକୁ ଆମେ ବିଭିନ୍ନପ୍ରକାର ଜିନିଷରେ କରିପାରିବା ଯାନ୍ତ୍ରିକ ଉପାୟରେ କୃଷି ବିଭିନ୍ନପ୍ରକାର ଚାଷରେ ସଫଳ ସହ ଜଲ୍ଦି କରିପାରିବ ଓ ତାହା କରିବା ଦ୍ୱାରା ଯାନ୍ତ୍ରିକ ଉପାୟରେ କଲେ ଆମେ ସମସ୍ତେ ଜଲ୍ଦି ଆଉ ଜଳସେଚନ ବିଭିନ୍ନପ୍ରକାର ଜିନିଷ କରିବା ଦରକାର ଏହା ଦ୍ୱାରା କୃଷିର ଉନ୍ନତି ହୋଇପାରିବ